ଆମେ ଖାଦ୍ୟ ଅର୍ଡ଼ର କରୁ ଯେକୌଣସି ଅନଲାଇନରେ ମାନେ ଆପ୍ ଥ୍ରୂରୁ ବି ହଉ ଆମେ ତାକୁ ଅର୍ଡ଼ର କରୁ ସେଥିରେ କ'ଣ ହେଉଛି ନା ଆମ ଯେକୌଣସି ଆପରେ ଯଦି କୌଣସିମାନେ ଖାଦ୍ୟ ଅର୍ଡ଼ର କରୁଛୁ ଯେତେବେଳେ ଆମ ପ୍ରଥମଥର ପ୍ରବେଶ କଲାବେଳେ ଆମ ନମ୍ବର ଆମ ସେଥିରେ ଦେବାକୁ ପଡ଼େ ଯେଉଁଥିରେ ଆମକୁ କିଛି ମାନେ ଗୋଟେ କୁପନ୍ କୋଡ଼ ଯାହାକୁ ଆମେ ରିହାତି ହୁଏ ଆମ ଖାଦ୍ୟ ଅର୍ଡ଼ରରେ ଉଦାହରଣସ୍ୱରୁପ ଆମେ କିଛି ଜୋମାଟୋରେ ଅର୍ଡ଼ର କଲୁ ସେଥିରେ ଆମେ ଗୋଟେ ଖାଦ୍ୟ ଅର୍ଡ଼ର କଲୁ ତା' ଦେହରେ ଆମକୁ କ'ଣ ହୁଏ ନା ଆମେ ନମ୍ବର ଦେଲୁ ତା' ଦେହରେ ଆମକୁ ଏଇ ଗୋଟେ ଜିନିଷ ଯଦି ତିନିଶହ ଟଙ୍କାରେ ମିଳୁଛି ସେ ଆମ କୁପନ୍ କୋଡ଼ରେ ଯଦି ଆମେ ତା' ଦେହରେ ନମ୍ବର ଦେଲା ପରେ ଆମକୁ କିଛି କୁପନ୍ କୋଡ଼ ମିଳେ ତା' ଦେହରେ ଆ ଯେ କୋଡ଼ିଏ ପରସେଣ୍ଟରେ ଯାହା ବି ହେଉ ଆମକୁ ସେ ରିହାତି ମିଳିବ ଯାହା ତିନିଶହ ଟଙ୍କା ମୂଲ୍ୟ ଦୁଇଶହ ଟଙ୍କାରେ ମିଳିଯିବ କି ଦେଢ଼ଶହ ଟଙ୍କାରେ ମିଳି ଯିବ ତାକୁ ଆମେ ବହୁତ ସହଜରେ ଆମେ ତା'ଦେହରେ ଖାଦ୍ୟ ଅର୍ଡ଼ର କରୁ ସେମିତି ଆଉଥରେ ମୁଁ ଯେତେବେଳେ ଅର୍ଡ଼ର କରିବାକୁ ଚାହିଁବି ତା' ପରବର୍ତ୍ତୀ ଅବସ୍ଥାରେ ସେତେବେଳେ ଆମକୁ କିଛି ନା କିଛି ଏ ତା' ଦେହରେ ଆଉ ଗୋଟେ ଅ କୁପନ୍ ବି ମିଳେ ଯେଉଁ କୁପନଟାକୁ ଆମେ ମାନେ ଆପରେ ପ୍ରବେଶ କରିବା ଭିତରେ କୁପନ୍ କୋଡ଼ ଗୋଟେ ଲେଖା ହେଇଥିବ ତା' ଦେହରେ ଆମେ ତା' ଦେହରେ ଦେଖିପାରୁ ଏତିକି କହିକି ମୁଁ ବକ୍ତବ୍ୟ ଶେଷ କରୁଛି